ଆମର କିଛି ପ୍ରିୟ ପୁସ୍ତକ ଅଛି ଯଥା ବ୍ୟଙ୍ଗ ରହସ୍ୟ ଐତିହାସିକ ପୌରାଣିକ ବୈଜ୍ଞାନିକ ଇତ୍ୟାଦି ରହିଛି ସେଥି ମଧ୍ୟରୁ ପୌରାଣିକ ଅନ୍ୟତମ ଯଥା ରାମାୟଣ ରାମାୟଣରେ ଲେଖା ଅଛି କି ସେ ଲେଖିଥିଲେ ବାଲ୍ମିକି ଋଷି ତାହା ସୀତା ରାମାୟଣରେ ଲେଖା ଅଛେ ରାମାୟଣ ଗୋଟେ ସତ୍ୟତା ରାଜା ଥିଲେ ସେ ଜନକ ନନ୍ଦିନୀ ସୀତାଙ୍କୁ ବିବାହ କରିଥିଲେ ସେ ଶିବଜନୁ ଭଗ୍ନ କରିଥିଲେ ଶିବଜନୁ ଭଗ୍ନରେ ପର୍ଶୁରାମର ତାଙ୍କର ପ୍ରଭୁ ଶିବଙ୍କ ଧନୁ ଭଙ୍ଗ କରିଥିବାରୁ ସେ ବଧିତ ହୋଇ ରାମଙ୍କୁ ଭେଟ ହେବା ପାଇଁ ଆସି ଥିଲେ କାରଣ ତାଙ୍କର ପ୍ରଭୁ ରାମଙ୍କ ଧନୁ ଭଗ୍ନ କରୁଥିବାରୁ ସେ କ୍ରୋଧିତ ହୋଇ ରାମାୟଣରେ ଲେଖା ଅଛି ଲେଖା ଅଛି କାରଣ ସେଥିରେ ରାମାୟଣ ଅଛି ଦଶରଥର ପୁତ୍ର ଚାରୋଟି ରାମ ଲକ୍ଷ୍ଣଣ ଭରତ ଶତ୍ରୁଘ୍ନ ସମସ୍ତେ ରାମ ଜନକ ସୀତାଙ୍କୁ ଶିବଧନୁ ଭଗ୍ନ କରି ସେ ବିବାହ କରିଥିଲେ ତାଙ୍କର ତିନି ଭଉଣୀ ତିନି ଭାଇଙ୍କ ବିବାହ କରିଥିଲେ ତାଙ୍କ ବାପା ଦଶରଥ ଆଉ ମାଆ କୌଶଲ୍ୟା ଓ ସୁମିତ୍ରା କକେଇ କୈକେଇର ପୁତ୍ର ହେଉଛି ଭରତ ସୁମିତ୍ରାର ପୁତ୍ର ଶତ୍ରୁଘ୍ନ ଲକ୍ଷ୍ମଣ ରାମଙ୍କ ମମାଆ ହେଉଛନ୍ତି କୌଶଲ୍ୟା ସେ ଅନେକ ଜୀବଜନ୍ତୁକୁ ସାହାଯ୍ୟ ସହଯୋଗ କରିଥିଲେ କାରଣ ସେ ଥିଲେ ପତି ବ୍ରତା ନାରୀ ସୀତା ସୀତା କହିଥିଲେ କି ତମେ ମୋତେ କଥା ଦିଅ ତୃତୀୟ ପତ୍ନୀ ଗ୍ରହଣ କରିବ ନାହିଁ ଗ୍ରାମାଞ୍ଚଳରେ ଏହା ବାଖ୍ୟା ଅଛି କି ବାଲିମିକ ରୋଷେଇ ଲେଖିଥାନ୍ତି କି ସେ ଯେଉଁ ପୁସ୍ତକ ଲେଖିଛନ୍ତି ତାହା ସର୍ବଶ୍ରେଷ ଗ୍ରନ୍ଥରେ ପୌଣିକ ଐତିହାସିକର ହେଲା କଲିଙ୍ଗ ଯୁଦ୍ଧ କଲିଙ୍ଗ ଯୁଦ୍ଧରେ ଅଶୋକ କଲିଙ୍ଗକୁ ସେ ଥିଲେ ମଗଧର ରାଜା କଲିଙ୍ଗକୁ ଯୁଦ୍ଧ କରିଥିବା କାରଣ ହେଲା କି ସେ ତାଙ୍କର ଯେଁ କୌଣସି ଜିନିଷ ଆସୁଥିଲା ତାହା କଲିଙ୍ଗର ମଧ୍ୟ ଦେଇ ଆସୁଥିଲା ସେଥିରେ ନାଗାମାନେ ତାକୁ ଅପହରଣ କରି ନେଉଥିଲେ ସେଥିପାଇଁ ସେ କଲିଙ୍ଗ ଯୁଦ୍ଧରେ କରିଥିଲେ କଲିଙ୍ଗ ଯୁଦ୍ଧର କାରଣ ହେଲା ମେନ୍ ରିଜନ୍ ହେଲା ଅର୍ଥନୈତିକ ରାଜନୈତିକ ଆଉ କାରବାକି କିମ୍ବଦନ୍ତୀ ସେ କାରବାକି ମୁଁ ପାଇବା ପାଇଁ ମେନ୍ କରି କଲିଙ୍ଗ ଯୁଦ୍ଧ କରିଥିଲେ କାରଣ ସେହି ପୁସ୍ତକର ପଢ଼ିପାରିବି ହଁ କେବଲ ପୁସ୍ତକଗୁଡ଼ିକ ବହୁତ ଭଲ ଲାଗେ ତାହା ଶୁଣିବାକୁ ବି ଭଲ ଲାଗେ କହିବାକୁ ବି ଭଲ ଲାଗେ ଲେଖିବାକୁ ବି ଭଲ ଲାଗେ କାରଣ ସେଥିରେ ଆମେ କୌଣସି ପୌଣିକକ ଶିକ୍ଷକ ଆମେ ଶିଖିଥାଉ ଶିଖେ ସେଥିରେ ଆମେ ଶିଖିକି ଆମେ କୌଣସି ଜିନିଷ କରିଥାଉ କାରଣ ସେଇ ଜିନିଷ ଆମେ ଯଦି ନ ଶିଖିବା ନ ବୁଝିବା ତାହେଲେ ଆମେ କୌଣସି କାମ କରିପାରିବା ନାହିଁ ସେଥିପାଇଁ ରାମାୟଣ କଳିଙ୍ଗ କୁ ମେମ୍ କରି ଆଧାରିତ କରାଯାଇଛି ସେ ଆମେ ପଢ଼ିପାରିବା ନିକଟରେ ବୁଝିପାରିବା ସବୁ କରିପାରିବା ଆଉ ଯୋଉଟା ବୁଝିପାରିବାନି ଆମେ ରେ ସେଇଥିରୁ ବୁଝି ନବା କାହିଁକି ନା ରାମାୟଣ ହେଉଛି ପୌରାଣିକକର କଥା ଆଉ କଲିଙ୍ଗ ଯୁଦ୍ଧ ବି ପୌରାଣିକର କଥା ଅଟେ